ଭାରତର ଏହି ପରିବହନ ବ୍ୟବସ୍ଥା ଥିବାରୁ

ବର୍ଗର ଲୋକମାନେ ଟ୍ରେନ୍

ଉଡ଼ାଜାହାଜରେ ଯାଇ ଅନ୍ୟ ଦେଶରେ ଭାରତର ବନ୍ଧୁତାକୁ ଆଗକୁ ବଢ଼ାଇ ପାରୁଛନ୍ତି ଲୋକମାନେ ଅନ୍ୟ ଦେଶକୁ ଯାଇ ଅନ୍ୟ ଦେଶର ଚାଲିଚଳଣୀ ବିଷୟରେ ଜାଣି ପାରୁଛନ୍ତି ଏହି ପରିବହନ ବ୍ୟବସ୍ଥା ଥିବାରୁ ବହୁତ ସୁବିଧା ପାଇ ପାରୁଛନ୍ତି ଏବଂ ସାଂପ୍ରତିକ ଆହ୍ୱାନ

ମଧ୍ୟ ପାଇପାରୁଛନ୍ତି ଏହି ସବୁପାଇଁ ଲୋକମାନେ ସୁବିଧାରେ

ସହଜରେ ତାଙ୍କର ବହୁତ ଗୁଡ଼ିଏ

କରିପାରୁଛନ୍ତି